ଚବିଶ ଏକ ଦୁଇ ହଜାର ଅଠର ବାର ତିନି ଦୁଇ ହଜାର କୋଡ଼ିଏ ଏକ ଏକ ଦୁଇ ହଜାର ବାଇଶ ଏଗାର ଏଗାର ଦୁଇ ହଜାର ତେଇଶ ଉଣେଇଶ ତିନି ଦୁଇ ହଜାର ଚବିଶ